ମୁଁ କଲମରେ ଲେଖିବାକୁ ପସନ୍ଦ କରେ ମୋତେ କଲମରେ ଲେଖିବାର ବହୁତ ଭଲ ଲାଗେ ମୋତେ ଟାଇପ୍ କରିବାକୁ ଏତେ ଭଲ ଲାଗେ ନାହିଁ ଟାଇପ୍ରେ ଅକ୍ଷର ଗୁଡ଼ିକ ଜଣା ପଡ଼େନାହିଁ କଲମରେ ମୁଁ ଯେମିତି ଲେଖେ ସେମିତି ମୋତେ ଭଲଲାଗେ ବର୍ତ୍ତମାନ ଲୋକମାନେ କଲମରେ ଲେଖିବା ଅପେକ୍ଷା ଟାଇପ୍ କରିବାପାଇଁ ପସନ୍ଦ କରୁଛନ୍ତି କିନ୍ତୁ ମୋତେ ଟାଇପ୍ କରିବାକୁ ଭଲ ଲାଗେନାହିଁ ମୋତେ କଲମରେ ଲେଖିବାକୁ ବହୁତ ଭଲ ମୁଁ ମୋର କଲମରେ ଲେଖିବା ପାଇଁ ଆଗ୍ରହ କିନ୍ତୁ ବର୍ତ୍ତମାନ ଯୁଗରେ ମଧ୍ୟ ଟାଇପ୍ କରିବାକୁ ପସନ୍ଦ କରୁଛନ୍ତି ବର୍ତ୍ତମାନ ଆଉ କେହି ଲେଖିବା ପାଇଁ ଏତେ ପସନ୍ଦ କରୁ ନାହାନ୍ତି ମୋବାଇଲ୍ରେ ଟାଇପ୍ କରୁଛନ୍ତି ଲାପଟପ୍ରେ ଟାଇପ୍ କରୁଛନ୍ତି ଆଉ କାଗଜ କଲମରେ କେହି ଲେଖୁ ନାହାନ୍ତି